ହଁ ମୁଁ ଦଶରୁ ଦଶଲକ୍ଷ ଭିତରେ କହିପାରିବି ଏକୋଇଶ ଚାରିହଜାର ତିନିଶହ ବାର ତେର ହଜାର ଦୁଇଶହ ପନ୍ଦର ତିନିଲକ୍ଷ ସତେଇଶ ହଜାର ନଅଶହ ଅଠର ସାତଲକ୍ଷ ପଚିଶ ହଜାର ଚାରିଶହ ସତର